ହଁ ମୋର ପ୍ରିୟମାଛ ହେଉଛି ଭାକୁରମାଛ ଆ ମ ଲୋକମାନେ ଭାକୁର ମାଛକୁ ଖାଇବାକୁ ପସନ୍ଦ କରନ୍ତି ରୋହି ଚିଙ୍ଗୁଡ଼ି ବାଳିଆ ଇଲିଶି ତୋଡ଼ି ବଗୁଆ ଫଳି ଚୁନାମାଛ ଯେମିତିକି ଇ କରାଣ୍ଡି କଣ୍ଟିଆ ଛେଲକରାଣ୍ଡି ଭୂସଚିଙ୍ଗୁଡ଼ି ବାଇକଣ୍ଟିଆ ଏହିପରି ମାଛକୁ ସବୁ ଲୋକମାନେ ଖାଇବା ପାଇଁ ପସନ୍ଦ କରିଥାନ୍ତି ମୁଁ ବି ଭାକୁର ମାଛ ଖାଇବାକୁ ପସନ୍ଦ କରିଥାଏ ମୋର ପ୍ରିୟ ମାଛ ଭାକୁର ମାଛ କିନ୍ତୁ ମୁଁ ସବୁ ପ୍ରକାର ମାଛ ଖାଇଥାଏ ଯେମିତି କି ଭାକୁର ରୋହି ମିରିକାଳି ରୁପଚାନ୍ଦି ଫଳି ଇଲିଶି ବାଳିଆ ଶେଉଳ ଗଡ଼ିସା ସିଙ୍ଗି ମାଗୁର ତୋଡ଼ି ଚୁନାମାଛ ଯେମିତିକି କରାଣ୍ଡି ମଉରାଳି ଭୂସଚିଙ୍ଗୁଡ଼ି କଣ୍ଟିଆ ଛେଲକରାଣ୍ଡି ଏହିପରି ସବୁ ଯେତେ ପ୍ରକାର ମାଛ ଅଛି ମୁଁ ସମସ୍ତ ପ୍ରକାର ମାଛ ଖାଇବାକୁ ପସନ୍ଦ କରିଥାଏ